ବୃହତ କୃଷି ବ୍ୟବସାୟ ପ୍ରତିଯୋଗିତାରେ ଗ୍ରାମାଞ୍ଚଳର କ୍ଷୁଦ୍ର ଚାଷୀମାନେ ପ୍ରଭାବିତ ହେଉଛନ୍ତି ବୃହତ କୃଷି ହେଉଛି କେନ୍ଦ୍ର ସରକାରଙ୍କ ଯୋଜନା ଯାହା ଫଳରେ ଗରିବ ଲୋକମାନେ ଯେଉଁ କ୍ଷୁଦ୍ର ଚାଷୀମାନେ ରହିଲେ ଗ୍ରାମାଞ୍ଚଳରେ ବିଶେଷ କରି ସେମାନଙ୍କ ଉପରେ ପ୍ରଭାବ ପଡ଼େ ଏବଂ ସେମାନେ ଉତ୍ସାହିତ ହୁଅନ୍ତି କିଭଳି ଭାବରେ ଅଧିକ ଉତ୍ପାଦନ କରିବେ ଏବଂ ଅଧିକ ଉତ୍ପାଦନ କରି ଅଧିକ ଲାଭାଂଶ ଉଠାଇ ସେଥିରୁ କିଛି ଅର୍ଥନୀତିରେ ଉନ୍ନତି ଆଣିବେ ଏବଂ ପରିବାରର ଭରଣପୋଷଣ କରିବା ପାଇଁ ସେମାନଙ୍କ ପାଇଁ ସକ୍ଷମ ହେବ ତେଣୁ ବୃହତ କୃଷି ସହିତ କ୍ଷୁଦ୍ର ଚାଷ ଏବଂ ନାମ ମାତ୍ର ଚାଷ ଏମାନେ ସବୁ ଯୋଡ଼ି ହୋଇଥିବାରୁ ଯାହା ଫଳରେ ଲୋକମାନେ ବେଶୀ ଉପକୃତ ହେଉଛନ୍ତି